ଆମର ଏଇଟା ଯାଉଛି ଭୁବନେଶ୍ୱରରୁ ବାରିପଦା ଆମର ଆହୁରି ଗୋଟେ ବସ୍ ବି ଯାଉଛି ଭୁବନେଶ୍ୱରରୁ କେଉଁଝର ହଁ ଚାଲନ୍ତୁ ଟିକେଟ୍ କାଟିବେ ଟିକେଟ୍ କାଟିକି କଣ୍ଡକ୍ଟର୍ ପାଖରେ ଟିକେଟ୍ କାଟିକି ବସିବେ ଆମର କିଲୋମିଟର୍ ଚାଲିଛି ବର୍ତ୍ତମାନ୍ ଗଭ୍ମେଣ୍ଟ୍ ରୁଲ୍ ହିସାବରେ ଆମର ଏଇଟା ସୁପର୍ ଡିଲକ୍ସ ବସ୍ ଅଛି ନା ଆଉ ଦୁଇ ଟଙ୍କା ପଚିଶ୍ ପଇସା ଅଛି କିଲୋମିଟର୍ ପିଛା ଆମର ସୁପର୍ ଡିଲକ୍ସ ମାନେ ପୁରା ଟୋଟାଲ୍ ଫୁଲ୍ ସେଣ୍ଟ୍ରାଲ୍ ଏସି ବା ଆମର ଆଉ ବସିବେ ମାନେ ପୁରା ଟୋଟାଲ୍ ସାଙ୍ଗେ ସାଙ୍ଗେ ଆପଣଙ୍କର ଯଦି ଝାଳ ବହୁଥିବ ସାଙ୍ଗେ ସାଙ୍ଗେ ଥଣ୍ଡା ହେଇଯିବ ସବୁ ଝାଳ ଶୁଖିଯିବ ସାଙ୍ଗେ ସାଙ୍ଗେ ଆମର ଗାଡ଼ି ଆମର ଚାଲୁଛି ପଚିଶ୍ ସ୍ପିଡ଼୍ରେ ସବୁବେଳେ ଚାଲୁଛି ଗାଡ଼ି ଆଉ ସେମିତି ହେଲେ କେଉଁଝରରୁ ଭୁବନେଶ୍ୱର ଯିବାକୁ ହେଲେ ମିନିମମ୍ ତିନି ଘଣ୍ଟା ଭଳିଆ ଲାଗିବ ଝରକା ପାଖ ସିଟ୍ ଅଛି ମଝି ସିଟ୍ ଅଛି ଯୋଉଠି ଚାହିଁବେ ବସି ପାରିବେ ଆପଣ ଦେଖନ୍ତୁ କଣ୍ଡକ୍ଟର୍ ସହିତ କଥା ହେବେ ଆଉ କଣ୍ଡକ୍ଟର୍ ସିଏ ଆପଣଙ୍କୁ ଠିକ୍ ଅଛି ଗୋଟେ କାମ୍ ଗୋଟେ କାମ୍ କର ତମେ ଟିକେଟ୍ କାଟ ଟିକେଟ୍ କାଟିଲେ ମୁଁ ହଉଚି ଯୋଉ କଣ୍ଡକ୍ଟର୍ ସହିତ କଥା ହେଇଯିବି କଥା ହେଇକି ଝରକା ପାଖ ସିଟ୍ ଦେବି ହଁ ବସ୍ ଆମର ଛାଡ଼ିବ ଏଠୁ ବାରଟା ପଇଁଚାଳିଶ ଦିନ ବାରଟା ପଇଁଚାଳିଶ

ପାଣିକୋଇଲିରୁ ତ ହଉ ପାଣିକୋଇଲିରୁ ଭୁବନେଶ୍ୱର ଆମର ଲାଗିବ କେତେ ଦୁଇ ଘଣ୍ଟା ଭଳିଆ ଲାଗିବ ଆଉ ଠିକ୍ ଅଛି କଣ୍ଡକ୍ଟର୍ ମୁଁ ମୁଁ କଣ୍ଡକ୍ଟର୍ ସହ ମାନେ କଥା ହେଇକି ଟିକେଟ୍ କାଟିଦେବେ ମୁଁ କଣ୍ଡକ୍ଟର୍ ସହିତ କଥା ହେଇକି ଦେଇଦେବି ଝରକା ପାଖ ସିଟ୍ ଦେଇଦେବି ଆରମ୍ ସେ ବସିବେ କିଛି ଅସୁବିଧା ନାହିଁ ଏଇଟା ଆମର ଏଇ ବସ୍ଟା ସବୁବେଳେ ଭିଡ଼ ରୁହେ ଅଧିକାଂଶ ଟାଇମ୍ରେ ଭିଡ଼ ରୁହେ ଆଉ ସେଥିପାଇଁ ଝରକା ପାଖ ସିଟ୍ ଏତେ ଲୋକ କାଇଁନା ସମସ୍ତେ ଝରକା ପାଖ ସିଟ୍ ବସିବା ପାଇଁ ଟିକେ ପସନ୍ଦ କରନ୍ତି ଆଉ ଠିକ୍ ଅଛି ମୁଁ ଟିକେ ଡ୍ରାଇଭର୍ ସହିତ ମୁଁ ଡ୍ରାଇଭର୍ ଅଛି ନା ହୁଁ ମୁଁ ଫୋନ୍ କ ହଁ ହଉ ଠିକ୍ ଅଛି ମୋ ଏଇ ନମ୍ବର୍ଟା ସେଭ୍ କରିଦେବେ ଯଦି ମୁଁ ଫୋନ୍ କରି କହିଦେବି ଆଉ ହେଉଛି ତ ଟିକେ ପାଣିକୋଇଲି ପହଁଞ୍ଚିବାର ଦଶ ମିନିଟ୍ ଆଗରୁ ମୁଁ ଫୋନ୍ କରିଦେବି ହେଲାକି ହଁ ଫୋନ୍ କରିଦେଲେ ଆସି ପହଁଞ୍ଚି ଯିବ ଆଉ ଆଉ କ'ଣ ବୁଝିବାର ଅଛି ମୁଁ ପା କହିଲି ଡୋର୍ ପାଖ ସିଟ୍ ମୁଁ ଦେବି କିନ୍ତୁ ଆମକୁ ଦେଖିବାକୁ ପଡ଼ିବ ଡୋର୍ ପାଖରେ ସିଟ୍ ଫାଙ୍କା ଅଛି କି ନାଇ ମୁଁ କଣ୍ଡକ୍ଟର୍ ସହିତ କଥା ହେବି କଥା ହେଇକି କିଏ କୋଉଠି ଓଲ୍ଳେଇବ ସେଇ ହିସାବରେ ମୁଁ ଗୋଟେ ଡୋର୍ ପାଖ ସିଟ୍ ଦେଇପାରିବି ହେଲା ହୁଁ

ଆଚ୍ଛା ହଁ ଆଚ୍ଛା କଟକରୁ ଠିକ୍ ଅଛି କଟକରୁ ଯଦି ଯିବେ ତାହେଲେ ଶୁଣନ୍ତୁ ଆମର ଆଉ ଗୋଟେ ସିଷ୍ଟମ୍ ଅଛି ଯଦି ଆପଣ କଟକରୁ ଭୁବନେଶ୍ୱର ଯିବେ ସେମିତି ତ ଆଉ ମାନେ ଟିକେଟ୍ କାଟି ହେବନି ଆପଣଙ୍କର ଏଇ ପାଣିକୋଇଲିରୁ ହିଁ ଟିକେଟ୍ ଲାଗିବ ସେ କାଇଁନା ଆମର ଏଇଟା ସୁପର୍ ଡିଲକ୍ସ ବସ୍ଟା ବୁଝିପାରିଲେ ହଁ କାହିଁକିନା ଆମର ଷ୍ଟପେଜ୍ ନାହିଁ ମାନେ ଯଦି ଆମର କେଉଁଝର ଛାଡ଼ିଲା କେଉଁଝର ଛାଡ଼ି ସାରିଲା ପରେ ଡାଇରେକ୍ଟ ଆମର ଅଛି ଯାଜପୁର ଯାଜପୁର ପରେ ତା'ପରେ ଯାଇକି ଭୁବନେଶ୍ୱର ଏଇ କଟକ କଟକ ପରେ ଭୁବନେଶ୍ୱର ଆମର ନନ୍ଷ୍ଟପ୍ ଗାଡ଼ିଟା ନା ଆଉ ସେଥିପାଇଁ ଆମର ଷ୍ଟପ୍ ନାହିଁ ଯଦି କାଟିବେ ତାହେଲେ ଯାଜପୁରରୁ ଏକଦମ୍ କାଟିବେ ହଉଚି ଭୁବନେଶ୍ୱର ତାହେଲେ ଆପଣ ଏଇଠୁ ଗୋଟେ ଆପଣଙ୍କର ସାଙ୍ଗ ପାଇଁ ଆଉ ଗୋଟେ ଟିକେଟ୍ ଏଠୁ କାଟି ଦେଇଥିବେ

ପାଣିକୋଇଲିରୁ ଭୁବନେଶ୍ୱର ଲାଗିବ ଶହେ ସତୁରି କଟକରୁ ଭୁବନେଶ୍ୱର ଲାଗିବ ଅଶୀ